ଗାଁର ଲୋକମାନେ ଅଧିକାଂଶ ଭଲ ରାସ୍ତା ବିଦ୍ୟାଳୟ ଡ଼ାକ୍ତଖାନା ଭଳି ସାଧାରଣ ସୁବିଧା ପାଆନ୍ତିନାହିଁ ଗ୍ରାମ ବିଦ୍ୟାଳୟଗୁଡ଼ିକର ଅବସ୍ଥା ସନ୍ତୋଷ ଜନକ ନୁହେଁ ଅଧିକାଂଶ ଗ୍ରାମବାସୀ ଶିକ୍ଷାର ମହତ୍ଵକୁ ବୁଝନ୍ତି ନାହିଁ ବହୁ ସଂଖ୍ୟକ ଶିଶୁ କୃଷି କୃଷି କାମରେ ନିୟୋଜିତ ହୋଇଥାନ୍ତି ନିରକ୍ଷରତା ହେଉଛି ଏକ ସମାଜିକ ପ୍ରସଙ୍ଗ ଯାହା ଗ୍ରାମାଞ୍ଚଳର ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ପ୍ରଚଳିତ ସାମାଜିକ ସମସ୍ୟା କେବଳ ବ୍ୟକ୍ତି ବିଶେଷଙ୍କ ଜୀବନ ପାଇଁ କ୍ଷତିକାରକ ନୁହେଁ ଏହା ତାଙ୍କର ଅଗ୍ରଗତିରେ ମଧ୍ୟ ବାଧା ସୃଷ୍ଟି କରିଥାଏ ତେଣୁ ଆର୍ଥିକ ସମ୍ବଳର ଅଭାବ ଆର୍ଥିକ ଗୁରୁତ୍ଵପୂର୍ଣ୍ଣ ଭାବରେ କରାଯାଏ ଆର୍ଥିକ ସମ୍ବଳର ଅଭାବ କାରଣରୁ ସେମାନେ ପାଠ ପଢ଼ି ପାରନ୍ତି ନାହିଁ ଏବଂ ତାଙ୍କ ଘରକୁ ବିଜୁଳିର ବ୍ୟବସ୍ଥା ମଧ୍ୟ ହୋଇପାରେନାହିଁ ପିତାମାତାଙ୍କ ନିରକ୍ଷରତା ପିତାମାତାଙ୍କ ଦ୍ଵାରା ସାକ୍ଷରତା ଅଭାବ ମଧ୍ୟ ପିଲାମାନଙ୍କ ମଧ୍ୟରେ ନିରକ୍ଷରତାର ଏକ ପ୍ରମୁଖ କାରଣ ଭାବରେ ବିବେଚନା କରାଯାଏ ଗ୍ରାମାଞ୍ଚଳରେ ସରକାରଙ୍କର ବିଭିନ୍ନ ଫାସଲିଟି ଦିଆଯାଇପାରେ ନାହିଁ ପରିବେଶ ପ୍ରଦୂଷିତ ରୁହେ ସ୍ବାସ୍ଥ୍ୟର ପ୍ରୋବଲେମ୍ ଦେଖା ଯାଇଥାଏ